ମୁଇଁ ତ ୟୁଟ୍ୟୁବ୍ରୁ ବହୁତ୍ ନୂଆ ନୂଆ ଆଇଟମ୍ ଶିଖିକରି ବନାଇବାର୍ କେ ଚେଷ୍ଟା କର୍ସିଁ ସେଇ ଭିତରୁ ଗୋଟେ ହେଲା ବାଉଁଶ ଚିକେନ୍ ମୁଇଁ ହେଟା ଘରେ ବି ଚେଷ୍ଟା କରିଛେନ୍ ପହିଲା ବାଉଁଶ ରେ କରି ଗୋଟେ ଫାଳ ଗଣ୍ଠି ରଖି କରି ଆର ଫାଳି ଗଣ୍ଠି ତଳୁ କଟାହେସି ଆର୍ ସେଥିରେ ଚିକେନ୍ ମସଲା ପାଗ କରି କରି ଭିତରେ ଭରାହେସି ଆର୍ ତାହାକେ ନିଆରେ ପୁଡ଼ା ହେସି ଇତାର୍ ବନାବାର୍ ତରିକା ଦେଖି କରି ଏଇଟା ମୋତେ ବହୁତ୍ ପସନ୍ଦ ଆସିଲା ଆଉ ନିଜେ କରି କରି ବି ଖାଇଲା ପରେ ବହୁତ୍ ସ୍ଵାଦିଷ୍ଟ ଲାଗ୍ଲା